ହଁ କୁହ କି ଦରକାର ହଁ ଅଛି ସବୁ ପେପର୍ ଅଛି କି କି ଦରକାର ଓଡ଼ିଆ ପେପର୍ ଇଙ୍ଗଲିଶ୍ ପେପର୍ ହିନ୍ଦୀ ପେପର୍ ସାଂସ୍କ୍ରିଟ୍ ପେପର୍ ତମ ଟା ତୁମେ କେଉଁଟା ନେବ

କେତେ ଗୁଡ଼ିଏ ନେବ ହଉ ହଉ ହୁଁ ହୁଁ

ତିନିଶହ ଟଙ୍କା ତୁମେ କେତେ ନେବ ଯେ ଏତେ କମ୍ କେମିତି କରିବି ବେଶୀ ଅଧିକ ପେପର୍ ନେଲେ କମ୍ କରିବି ହଁ ଠିକ୍ ଅଛି ହଁ ସବୁ ରେଡ଼ି କରିକି ରଖିବି

ମୁଁ ଆଉ ଭଲ କିନା ଚେକ୍ କରିଦେବି କାଲି ନେବ କେତେ ଜଣ ଆସିବ କେଉଁ ସମୟରେ ଆସିବ ହଁ ହଁ ଟିକେ ଜଲଦି ଆସିବ ମୁଁ ଟିକେ ଯିବି କାମ ଅଛି ବାହାରେ ଯିବି ହଁ

କେଉଁ କେଉଁ ପେପର୍ ନେବ କହୁଥିଲ ହୁଁ ଠିକ୍ ଅଛି

ତେଲେଗୁ ବି ଅଛି ନେବ ହଁ ଠିକ୍ ଅଛି ତାମିଲ୍ ବି ଅଛି ହଁ ଠିକ୍ ଅଛି କାଲି ଆସ ତୁମେ ମୁଁ ରଖୁଛି ଏବେ ହଁ ଠିକ୍ ଅଛି